ଡାଇରିଆ ଭଲ କରିବା ପାଇଁ ଆମ ସମସ୍ତ ଅଞ୍ଚଳରେ ଏବଂ ପ୍ରତି ଗାଁରେ ଆମର ଘରୋଇ ଉପଚାର ରହିଛି ଯେପରିକି ପାଣି ଯେହେତୁ ଡାଇରିଆ ଯଦି ଜଣେ ଲୋକକୁ ଡାଇରିଆ ହେଇଛି ତେବେ ତାଙ୍କୁ ତରଳ ଜାତୀୟ ପଦାର୍ଥ ଯେମିତି କି ପାଣି ହେଉ କିମ୍ବା ଓ ଆର୍ ଏସ୍ ପାଣି ହେଉ ତାକୁ ପିଇବାକୁ ଦେଇଥାଉ ଏବଂ ତାଙ୍କୁ ତା ଗୋଡ଼କୁ ତଳିପାଦକୁ ମାଲିସ କରିଥାଉ ଏବଂ ତା ପେଟରେ ପାଣି ଗୋଟେ ଢାଳରେ ରଖିକି ପାଣି ତା ପେଟକୁ ଥଣ୍ଡା ମଧ୍ୟ କରିଥାଉ ଏହିଭଳି କେତେ ଗୁଡ଼ିଏ ଘରୋଇ ଉପଚାର ରହିଛି